ଆମେ ଚାରି ପାଞ୍ଚଜଣ ବୋହୂମାନେ ଗୋଟିଏ ଚ୍ୟାଲେଞ୍ଜରେ ଭାଗ ନେଇଥିଲୁ ପ୍ରତିଯୋଗିତାରେ ଭାଗ ନେଇଥିଲୁ ସେଠି ପାଞ୍ଚଜଣ ପାଞ୍ଚଟା ଆଇଟମ୍ ବନାଇଲେ ଆଉ ପୋଟଳ ରେସିପି ବନାଇଲେ ଚିକେନ୍ କରି ବନାଇଲେ ପିଠାପଣା କରିଥିଲେ ମୁଁ ସେଠି ଖାସି ମାଂସ ତରକାରୀ କରିଥିଲି ଖାସି ମାଂସରେ ପ୍ରଥମେ ମସଲା କଷିକି ମାଂସ ପକାଇକି ତାକୁ ବହୁତ ଟେଷ୍ଟରେ ତାକୁ ରୋଷେଇ କରିଥିଲି ସେଠି ଜଜ୍ମାନେ ବସିଥିଲେ ସେମାନେ ଟେଷ୍ଟ କଲେ ତାକୁ ଟେଷ୍ଟ କରିବା ପରେ ମୋର ଖାସି ମାଂସ ବହୁତ ସ୍ୱାଦିଷ୍ଟ ଲାଗିଲା ସ୍ୱାଦିଷ୍ଟ ଲାଗିବାପରେ ସେମାନେ ମୋତେ ପ୍ରାଇଜ୍ ଦେଇଥିଲେ ଆଉ ସେହି ଅଭିଜ୍ଞତାରୁ କମ୍ ସମୟ ଭିତରେ କେମିତି ଅଧିକ ଟେଷ୍ଟ ରୋଷେଇ କରି ହେବ ସେଇଟା ଆମେ ଶିଖିବାକୁ ପାଇଲୁ ଆଉ ଏହାଦ୍ୱାରା କେମିତି ରୋଷେଇରେ ବିଭିନ୍ନ ପ୍ରକାର ରୋଷେଇରେ କେମିତି ରୋଷେଇ କରାଯାଏ କମ୍ ସମୟରେ ବହୁତ ଭଲ ରୋଷେଇ ହୋଇପାରିବ ତାହା ଆମେ ଶିଖିପାରିଲୁ